ଶାନ୍ତି ନାନୀ କହୁଛନ୍ତି କି ଅପା ଜଣେ ନମ୍ବର ଦେଇଛନ୍ତି ତୁମେ ଘର କାମ ସବୁ କର ଆମ ଘରକୁ ଆସ ଆମ ବାପା ଅଛନ୍ତି ତାଙ୍କର ଟିକେ ଯତ୍ନ ନେବ ଆଉ ଟିକେ ଆସ ଘରକୁ ଟିକେ କାମ କରିଦେବ ବାପାଙ୍କର ଟିକେ ଯତ୍ନ ନେବ ଆଉ ରୋଷେଇବାସ ଟିକେ କରିଦେବ ପଞ୍ଚସ୍ତୋରି ବର୍ଷ ହେଲାଣି ହଁ ଚାଲି ପାରୁଛନ୍ତି ଟିକେ ଟିକେ ତାଙ୍କ ପାଇଁ ରୋଷେଇବାସ ଟିକେ କରିଦେବ ମେଡ଼ିସିନ ଠିକ ଟାଇମ୍ ରେ ଦେବ ଆଉ ରୋଷେଇ କରିକି ରଖିଦେଇଥିବ ମୁଁ ତ ରହୁନି ଏହିଠି ଘର ଏହି ଯେଉଁ ବସଷ୍ଟାଣ୍ଡ ପାଖରେ ଆଉ ଆସିବେ ତ ହେଉ ଆସନ୍ତୁ କାଲି ଠାରୁ ଆସନ୍ତୁ

ହଁ ରହିଗଲେ ବି ହେବ ଚାରି ଚାରି ଘଣ୍ଟା କି ପାଞ୍ଚ ଘଣ୍ଟା ଯେ ରହିବେ ଆଉ ହଁ ହେଉ ଠିକ ଅଛି ଯେତେ ସମୟ ରହୁଛନ୍ତି ରୁହନ୍ତୁ ଆଣିକି ଟିକେ ବାପାଙ୍କର ମେଡ଼ିସିନ ଦେଇଦେଇକି ଯିବେ ହଁ ହେଉ ଠିକ ଅଛି ହେଉ ଠିକ ଅଛି ରୋଷେଇ କରିକି ସେହି ଭିତରେ ଖାଇବାକୁ ଦେଇଦେବେ ଆଉ ଆଉ ରୋଷେଇ କରିଦେବେ ଗୋଡ଼ ଟିକେ ମୋଡ଼ି ଦେବେ ଆଉ ମେଡ଼ିସିନ ପତ୍ର ଠିକ ଟାଇମ୍ ରେ ଦେବେ ଆଉ ଘର ଫର ଟିକେ ଝାଡ଼ୁ କରିଦେବେ ଆଉ ତିନି ହଜାର ଟଙ୍କା ଦେବି ମାସକୁ ହେଉ କହୁଛନ୍ତି ଯଦି ଆଉ ପାଞ୍ଚଶହ ବଢ଼େଇ ଦେବା ଦିନକୁ ଦୁଇ ଘଣ୍ଟାକୁ କାମକରିବାକୁ ପାଞ୍ଚ ହଜାର ଲସ୍ ହେବନା ତିନି ହଜାର ନିଅନ୍ତୁ ତିନି ହଜାର ପାଞ୍ଚଶହ କହିଲିଣି ହଁ ହେଉ ଚାରିହଜାର ଟଙ୍କାରେ କରିଦିଅ ହେଉ ଚାରି ହଜାରରେ କରିଦିଅ ହେଉ ସେ ଗାଧୁଆ ପାଧୁଆ କରିପାରୁଛନ୍ତି ଖାଲି ଖାଇବାକୁ ଟିକେ ରୋଷେଇ କରିକି ଦେଇ ଦେଲେ ମେଡ଼ିସିନ ଟିକେ ହାତକୁ ଦେଇଦେବେ ଏତିକି କାମ କରିବେ ଆଉ ହେଉ ଚାରି ହଜାରରୁ ଆଉ ନ ହେଲେ ଦୁଇଶହ ତିନିଶହ ବଢ଼େଇଦିଅନ୍ତୁ ଆଉ ଦୁଇ ଜଣ ଯାକ ସାତ ହଜାର ଟଙ୍କା ଏତେ ଅଧିକା ହୋଇଯାଉଛି ବେଶି ଅନ୍ୟମାନେ ଦେଉ ନାହାନ୍ତି ଏତେ କମ ସମୟରେ ନା ହଁ ହେଉ ଆମର ଦୁଇ ହଜାର ଆଉ ହଜାର ଦୁଇ ହଜାର ବଢ଼େଇ ଦେଲେ କ'ଣ ହେବ କି ହଁ ହେଉ କାମ ଦେଖିକି ମୁଁ ଦେବି ନା ଚାରିହାଜର କହୁଛି ଆଉ ଏତିକି ଟିକେ କାମକୁ ହେଉ ଆଉ ଆପଣ ଭଲ କାମ କରନ୍ତୁ ତାକୁ ଦେଖିକି ନହେଲେ ନେବେ ପ୍ରଥମେ ଚାରିହଜାରରେ ଆସନ୍ତୁ ହେଉ ଠିକ ଅଛି ପାଞ୍ଚ ହଜାର ହେଉ ଆଉ ଆସନ୍ତୁ ବାପାଙ୍କର ସେବା କରିବାର କେହି ନାହିଁ ହେଉ ହେଉ ଠିକ ଅଛି ଆସନ୍ତୁ କେତେଟାରେ ଆସିବେ ହେ ଉ ଠିକ ଅଛି ସକାଳେ ଆସନ୍ତୁ ହେଉ ଠିକ ଅଛି